ଗ୍ରାମାଞ୍ଚଳରେ ପ୍ରାୟ ଲୋକ ଖେଳକୁଦକୁ ବହୁତ ଭଲ ପାଇଥାନ୍ତି ଏବଂ ଗାଁରେ ଯେତେସବୁ ଲୋକ ଥାନ୍ତି ପ୍ରାୟଲି କେଉଁଠି ବି ଯଦି କିଛି ବି ମନୋରଞ୍ଜନ ବା ଖେଳକୁଦ ଜିନିଷ ହୁଏ ତ ଲୋକମାନେ ସେଇଟାକୁ ଯାଇଥାନ୍ତି କାରଣ ତାଙ୍କର ମାନସିକ ଚାପକୁ ଖେଳ ମାଧ୍ୟମରେ ତାଙ୍କର ସେ ଦୁଃଖକୁ ଭୁଲିବା ପାଇଁ ଚାହାନ୍ତି ତ ସେଥିପାଇଁ ସେମାନେ ଯାଇଥାନ୍ତି ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ଗାଁରେ କେବେ ନା କେବେ କୌଣସି ଏକ ଖେଳ ପ୍ରତିଯୋଗିତା ହେଇଥାଏ ବିଶେଷ କରି ଆମ ଗ୍ରାମାଞ୍ଚଳ ମାନଙ୍କରେ ଫୁଟବଲ ପ୍ରତିଯୋଗିତା ହେଇଥାଏ କ୍ରିକେଟ ପ୍ରତିଯୋଗିତା ହେଇଥାଏ ଭଲିବଲ ପ୍ରତିଯୋଗିତା ହେଇଥାଏ ବିଶେଷ କରି ଫୁଟବଲ୍ ପ୍ରତିଯୋଗିତାରେ ଲୋକମାନଙ୍କ ବିଶେଷ କରି ଦେଖିବାକୁ ମିଳନ୍ତି କାରଣ ତାର ଲୋକପ୍ରିୟତା ବେଶୀ ଅଛି କ୍ରିକେଟ ଖେଳରେ ସମୟ ଯେହେତୁ ବହୁତ ଲାଗେ ତ ସେଥିପାଇଁ ଲୋକମାନେ ଖେଳ ଦେଖିବା ପାଇଁ ପସନ୍ଦ କରନ୍ତି କିନ୍ତୁ ସମୟର ଅଭାବ ଯୋଗୁ ସେମାନେ ସେ ଖେଳ ପ୍ରତି ଏତେ ଦୃଷ୍ଟି ଦେଇପାରିନଥାନ୍ତି ଭଲିବଲ ଖେଳରେ ମଧ୍ୟ ବହୁତ ଲୋକପ୍ରିୟ ରହିଛି ଗାଁ ଲୋକମାନଙ୍କର ତ ସେମାନେ ମଧ୍ୟ ତାଙ୍କର ପରିବାର ର ଯେଉଁ ଦୁଃଖ କଷ୍ଟ କୁ ଭୁଲିବା ପାଇଁ କିଛି ସମୟ ମନୋରଞ୍ଜନ ନବା ପାଇଁ ସେମାନେ ଖେଳକୁଦ ଆଡ଼କୁ ଧ୍ୟାନ ଦେଇଥାନ୍ତି